ହ୍ୟାଲୋ ମହାରାଜା ଏଜେନ୍ସି ଟୁର୍ରୁ କହୁଛନ୍ତି କି ମୁଁ ସାଜନ ମହାପାତ୍ର କହୁଥିଲି କିଛି ସମୟ ପୂର୍ବରୁ ମୁଁ ଗୋଟିଏ କାର ବୁକ୍ ଆପଣଙ୍କ ଥ୍ରୋରେ କରିଥିଲି ଯାହାକି ଦୁଇ ଘଣ୍ଟା ହୋଇଗଲାଣି ଆପଣଙ୍କ ଡ୍ରାଇଭର ଏପର୍ଯ୍ୟନ୍ତ ହେଲାଣି ପହଞ୍ଚି ପାରୁନାହିଁ ନିର୍ଦ୍ଧିଷ୍ଟ ସ୍ଥାନରେ ତେଣୁ କରି ମୁଁ ଚାହୁଁଛି ଯେ ଏହି ଟ୍ରିପଟିକୁ ବାତିଲ କରାଯାଉ ଏବଂ କରିଦିଅନ୍ତୁ